ପି ଏମ୍ ପୋଷଣ ଯୋଜନା ବିଷୟରେ କହିପାରିବି ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଏମ୍ ଡ଼ି ଏମ୍ ୟାକୁ ଏମ୍ ଡ଼ି ଏମ୍ ବୋଲି କୁହାଯାଉ ଥିଲା ମଧ୍ୟାହ୍ନ ଭୋଜନ ତେଣୁ ସ୍କୁଲ୍ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ଏହାର ଲକ୍ଷ୍ୟ ହେଲା ଯେ ପିଲାମାନଙ୍କୁ ହଁ ପୁଷ୍ଟିକର ଖାଦ୍ୟ ମିଳିବ ଏବଂ ପିଲା ଖୁସିରେ ପାଠ ପଢ଼ିବେ ଖାଇକିରି ପାଠ ପଜ଼ିବେ ଏହା ଏକ ରନ୍ଧା ଖାଦ୍ୟ ରନ୍ଧା ଖାଦ୍ୟ ସ୍କୁଲ୍ମାନଙ୍କରେ ମିଳୁଛି ସପ୍ତାହରେ ଛଅ ଦିନ ପ୍ରତ୍ୟେକ ଛଅ ଛଅ ଦିନ ଯାକ ତିନ ଚାରି ଦିନ ସାଦା ତିନି ଦିନ ସାଧା ତିନି ଦିନ ଆଇଁଷ ମିଳିଥାଏ ପିଲାମାନଙ୍କୁ ଖାଇବାକୁ ଆଉ ଏମିତି ବି ଆଉ ଗୋଟେ ସ୍କିମ୍ ବାହାରିଛି ଆଡ଼ଲ୍ଟ ଆଣ୍ଡ୍ ଗର୍ଲସ୍ମାନଙ୍କର ଯେଉଁ ଆଠରୁ ପନ୍ଦର ବର୍ଷ ଷୋହଳ ବର୍ଷର ବାଳିକାମାନଙ୍କ ପାଇଁ ବି ଯୋଜନା ବାହାରିଛି ତା ଦେହରେ ମଧ୍ୟ ଝିଅମାନଙ୍କୁ ଅଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ପ୍ରଥମରୁ ଅଷ୍ଟମ ଯାକେ ପିଲାମାନେ ଭୋକିଲା ରହିବେନି ସ୍କୁଲ୍ରେ ପାଠ ପଢ଼ିବେ ଏବଂ ଖାଇବେ ଏଇଟା ଛାତ୍ର ଛାତ୍ରୀମାନଙ୍କୁ ନ୍ୟୁଟ୍ରିସନ୍ ଯୋଗାଇବ ଆଉ ଦୁଇ କେଜି ଗହମ ତିନି କେଜି ଚାଉଳ ମୁଣ୍ଡ ପିଛା ପ୍ରତିପୋଷଣ ଯୋଗାଇ ଦିଆଯାଉଛି ସରକାରଙ୍କ ତରଫରୁ ପି ଏମ୍ ପୋଷଣ ନ ମିଳେ ତା ମଧ୍ୟ ଏହା ବଣ୍ଟନ ତା'ର ହିତାଧିକାରୀ ହେଲେ ହିତାଧିକାରୀ ହେଲେ ପ୍ରଥମରୁ ଅଷ୍ଟମ ପଢ଼ୁ ଥିବା ପିଲାମାନଙ୍କୁ ପୋଷଣ ଯୋଜନା ପୋଷଣ ଯୋଜନା ଅନ୍ତର୍ଭୁକ୍ତ କରାଯାଏ ଏବଂ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ସୁଯୋଗ ଦିଆଯାଇଥାଏ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥାଏ